କନ୍ଧମାଳ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ

ପାଲା ଯେ ପାଲା ମାଧ୍ୟମରେ ଆମେ ପ୍ରତ୍ୟେକ ଗାଁ ଗାଁରେ ପ୍ରେରଣା ଦେଇପାରୁ ଲୋକଙ୍କୁ ସଚେତନ କରିପାରୁ ଏବଂ ଲୋକଙ୍କର ଭାଷା ଶୈଳୀ ଏବଂ ତାଙ୍କର ପାରମ୍ପରିକ ଜୀବନ ଶୈଳୀ ସବୁ ଚେଞ୍ଜ ବଦଳି ପାରେ ଏବଂ ଲୋକଙ୍କର ଶୁଣିବା ପାଇଁ ବହୁତ ଆଗ୍ରହ ହୁଏ ଯେ ପାଲାରେ ଆମର ଯେକୌଣସି ପୁରାଣ ଶାସ୍ତ୍ର ଏବଂ ଆଧୁନିକର ଚାଲି ଚଲଣ ଆମର ପାରିବାରିକ ଶିକ୍ଷାଗତ ସବୁ ମିଳିଥାଏ ତାହାକୁ ଲୋକମାନେ ଦେଖି ଶୁଣି କିଛି ଉପଲବ୍ଧ କରନ୍ତି ଏବଂ ତା'ର ବ୍ୟବହାରରେ ମଧ୍ୟ ଲଗାଇଥାନ୍ତି